ହରି ହଁ କୁଆଡ଼େ କ'ଣ କାମ ଯିବା ଆଉ ଏଇଠି ତ କିଛି ଠିକ୍ରେ କାମ ମିଳୁନି ଟିକେ ବୁଝ ହଁ ଭଲ ଅଛି ହଁ ଭଲ ଅଛନ୍ତି ନା କିଛି କାମ ମିଳୁନି ଏଇଠି ତ ଯାହା କାମ ମିଳୁଛି ସେଥିରେ କିଛି ଭଲ ସେ ମାନେ ପଇସା ଦେଉନାହାନ୍ତି ଘର ଚଳିବାରେ ଅସୁବିଧା ହେଉଛି ତ ସେଥିପାଇଁ କିଛି ଗୋଟେ କାମ ଖୋଜ ତୁ ତ ସେଥିରେ କାମ କରିବା ପାଇଁ ଯିବା ଆଉ ହଁ ସେଇଟା ତ ହେବ ତ ପଇସାପତ୍ର ବି ତ ଦେଖିବାର ଅଛି ନା ହଁ ହଉ ଦେଖ ଯେଉଁଠି ଯିବା କାମକୁ ଆଉ କ'ଣ କରିବା ହଁ ହଁ ସେଇଟା କେମିତି କ'ଣ ମାନେ ପଇସା କେମିତି ଦେଉଛନ୍ତି କ'ଣ ଠିକ୍ଠାକ୍ ସବୁ ତ କେତେ ଘଣ୍ଟା ଡ୍ୟୁଟି ହଉ ଠିକ୍ ଅଛି ତା'ହେଲେ ଯଦି ଠିକ୍ଠାକ୍ ପଇସାପତ୍ର ଦେଉଛନ୍ତି ତ ଯିବା ତା'ହେଲେ ଆଉ ସବୁ ମାସରେ ଦେଉଛନ୍ତି ନା ଠିକ୍ ସେ ମାସ ଶେଷ ଲାଷ୍ଟ ଦେଉଛନ୍ତି ନା ଫାଷ୍ଟ ଦେଉଛନ୍ତି ଘର କାମରେ କେତେ ଦେଉଛନ୍ତି ନାହିଁ ଯେଉଁ ଘର କାମ ସେଥିରେ କେତେ ଦେଉଛନ୍ତି

ଭୁବନେଶ୍ୱରରେ ତ ଅଧିକ ଦିଅନ୍ତି ପୁଣି ହଉ ସେଠି ଯଦି ଭଲ ସେ ଦେଉଛନ୍ତି ଚିଙ୍ଗୁଡ଼ି ସେଠିକୁ ଯିବା ଆଉ ଆଉ ରହିବାକୁ ହଉ ଠିକ୍ ଅଛି କ'ଣ କ'ଣ ଖାଇବା ଦିଅନ୍ତି ସେଠି କ'ଣ କ'ଣ ଖାଇବା ଦିଅନ୍ତି ସେଠି ଆଉ କେତେ ଟାଇମ୍ ବେଳକୁ ଦିଅନ୍ତି କ'ଣ କହୁଛ ଯିବ ତ କ'ଣ କହୁଛ ଯିବା ତ ସେଠିକୁ ହଉ ଠିକ୍ ଅଛି ତା'ହେଲେ ଆଉ କେବେ ଯିବା

ହଁ ହଁ ପଅରିଦିନରେ ଯିବା କି

ନା ନା ଆଉ କିଛି ନାହିଁ ଯିବା ତ ଆଉ